ହ୍ୟାଲୋ ଆପଣ ମାଆ ମଙ୍ଗଳା ଟ୍ରାଭେଲ୍ ଏଜେନ୍ସି କହୁଛନ୍ତି ତ ଦେଖନ୍ତୁ ମୁଁ ଆପଣଙ୍କ ଟ୍ରାଭେଲସ୍ରୁ ଗୋଟେ କାର୍ ବୁକ୍ କରିଥିଲି ଯେଉଁଟାକି ଆଜିର ଦିନରେ ବୁକିଙ୍ଗ ହେଇଥିଲା ସେ ଆପଣଙ୍କ ଡ୍ରାଇଭର୍ ଆସିକି ମୋତେ ମୋ ଘରୁ ନଅଟା ପିଏମ୍ରେ ମୋତେ ନେଇକି ଯିବା କଥା ରେଲ୍ୱେଷ୍ଟେସନ୍ କିନ୍ତୁ ସେ ଆସି ପହଞ୍ଚିପାରିଲାନି ଆଉ ମୋର ବି ଟ୍ରେନ୍ର ଯେଉଁ ଟିକଟ୍ ଥିଲା କ୍ୟାନ୍ସଲ୍ ହେଲା ମୁଁ ବି ଯାଇପାରିଲିନି ଗୋଟେ କାମ କରନ୍ତୁ ଆପଣଙ୍କ ଡ୍ରାଇଭର୍ଙ୍କୁ କୁହନ୍ତୁ ସେ ଗାଡ଼ି ନେଇକି ବର୍ତ୍ତମାନ ପଳେଇବ ବର୍ତ୍ତମାନ ତ ଦଶଟା ହେଲାଣି ମୁଁ ଯାଇକି କୁଆଡ଼େ ଯିବି ମୁଁ ତ ଆଉ କୁଆଡ଼େ ଯାଇପାରିବିନି ନା ଆପଣଙ୍କ କୁହନ୍ତୁ ଗାଡ଼ି ନେଇକି ପଳେଇବ ମୁଁ ଯେଉଁ ଆପଣଙ୍କୁ ଯେଉଁ ପେମେଣ୍ଟ ପଇସା ଆପଣଙ୍କ ଆକାଉଣ୍ଟକୁ ଯେଉଁ ପଇସା ପଠେଇଥିଲି ସେ ପାଇସଟାକୁ ମୋତେ ରିଫଣ୍ଡ କରନ୍ତୁ ଆଉ ମୋତେ ଏଥିରୁ ମୁକ୍ତ କରନ୍ତୁ କାରଣ ମୁଁ ଆପଣଙ୍କ ବିନା ଫାଲ୍ତୁରେ ମୋ ପଇସାଟା କାଇଁ ରଖିବେ ଆପଣଙ୍କ ଗାଡ଼ି କାମରେ ଲାଗିଲାନି ଆପଣ ମୋତେ ମୋ ପଇସା ଶୀଘ୍ର ରିର୍ଟନ୍ ଦେଇଦେବେ ଆପଣ ପଇସା ରଖିକି କାଇଁକି ମୋତେ ହଇରାଣ କରିବେ